ମୁଁ ମୋ ବାପା ମାଙ୍କ ପାଇଁ କବିତା ଉପହାର କରିଥିଲି ମୁଁ ସେ କବିତାରେ ମୋ ବାପା ମା କେମିତି ମୋତେ ଛୋଟରୁ ବଡ଼ କରିଛନ୍ତି ସେଥିରେ ମୁଁ ସେ କବିତାରେ ବର୍ଣ୍ଣନା କରିଥିଲି ସେ କବିତା ଏତେ ମାତ୍ରାରେ ପ୍ରଶଂସା ହେଲା ଯେ ଲୋକମାନେ ପଢ଼ି ମତେ ବହୁତ ତ ପ୍ରଶଂସା କଲେ ମୋ କବିତା ଚାରିଆଡ଼େ ପ୍ରକାଶିତ ପାଇଲା ମୋ କବିତା ପଢ଼ି ମୋ ବାପା ମା ମତେ ବହୁତ ଖୁସି ହେଲେ ସେମାନେ ଭାବିନଥିଲେ ଯେ ମୁଁ ଏଭଳି କବିତା ଲେଖି ପାରିବି ସେମାନେ ପ୍ ଯେତେବେଳେ ପାଖ ପେପ ନ୍ୟୁଜ୍ ପେପର୍ ପାଖରୁ ନ୍ୟୁଜ୍ ପେପର୍ରୁ ଖଣ୍ଡେ ଆଣି ପଢ଼ିଲେ ଯେ ସେଇଠି ମୋ ଫଟୋ ବାହାରିଛି ଏବଂ ସେ କବିତା ଏତେ ମାତ୍ରାରେ ଲୋକମାନେ ପସନ୍ଦ କରୁଛନ୍ତି ଯେ ସେମାନେ ଭାବିନଥିଲେ ତାଙ୍କ ଝିଅ ଦିନେ ଏ କବିତାରେ ଏ କବିତା ଲେଖି ଲୋକମାନଙ୍କ ପାଖରେ ପହଞ୍ଚି ସାରା ଦୁନିଆରେ ନାଁ କରିବ ସେଥିପ୍ରତି ମୋ ବାପା ମାଙ୍କ ପାଇଁ ମୁଁ ଚିରୋପକୃତ